ଆମ ଧର୍ମରେ ଆମେ ଯେତେବେଳେ ମନ୍ଦିର ଯାଉ ଆମେ ଆଣ୍ଠୁ ମାଡ଼ି ମୁଣ୍ଡ ତଳେ ଲଗାଇ ମୁଣ୍ଡିଆ ମାରି ଥାଉ ଠାକୁରଙ୍କୁ ମାନେ ଆମ ଧର୍ମରେ ମୁଣ୍ଡିଆ ହିଁ ମାରୁ ଆମେ କି ବଡ଼ ଲୋକ ଆସିଲେ ଗୁରୁଜନ ଲୋକ ଆସିଲେ ମୁଣ୍ଡିଆ ମାରିଥାଉ ସେଥିରେ ଆମର ଯେତେବେଳେ ମୁଣ୍ଡଟା ମାଟିରେ ଲାଗେ ସେତେବେଳେ ବହୁତ ଆକ୍ସ ଆମ ମାନେ ଆକ୍ସ ଆମ ମାଟିରୁ ମୁଣ୍ଡକୁ ଯାଏ ସବୁବେଳେ ପାଦ ମାଟିରେ ଲାଗେ ଏବେ ମାଟି ମୁଣ୍ଡଟା ମାଟିରେ ଲାଗେ ବହୁତ ଉପକାରିତ ହୁଏ ଆମେ ଯେବେ ମନ୍ଦିର ଯାଉ ବେଲପତ୍ର ଶିବ ମନ୍ଦିର ଗଲେ ବେଲପତ୍ର ଖାଉ ପ୍ରସାଦ ଭାବି ସେ ବେଲପତ୍ରଟି ଖାଇଲେ ଆମ ପେଟ ରୋଗ ସବୁ ବହୁତ ଭଲ ହୋଇଯାଇ ଥାଏ ମାଆଙ୍କ ମନ୍ଦିର ଗଲେ କି ଜଗନ୍ନାଥଙ୍କ ମନ୍ଦିର ଗଲେ ଆମେ ତୁଳସୀ ପତ୍ର ଖାଇ ଥାଉ ତୁଳସୀ ପତ୍ର ଖାଇଲେ ଆମେ ଥଣ୍ଡା କମି ଯାଏ ଏମିତି ବହୁତ ଥଣ୍ଡା କଫ ସବୁ କମି ଯାଉ ଆଉ ଯେମିତିକି ବହୁତ ଥଣ୍ଡା କାଶ ଏମିତି ବହୁତ ଇ ରୋଗ ବି ଭଲ ହୋଇଯାଇ ଥାଏ ଭଲ ହେଇ ଗଲେ ଯେ ଡେଲି ଖାଉଥିବ ତୁଳସୀ ପତ୍ର ତା ଦେହ ବହୁତ ଭଲ ଆଉ ତୁଳସୀ ପତ୍ର ଖାଇଲେ ଭଲ ଏମିତି ବହୁତ ଅଛି ଧର୍ମରେ ଆମ କଲେ ସେଇ ବହୁତ ଆନନ୍ଦ ମିଳେ ବହୁତ ଶିକ୍ଷା ବି ମିଳିଥାଏ